ହଁ ଆମର ସ୍ୱାସ୍ଥ୍ୟ ବୀମା ଅଛି ଆମେ ଏହାକୁ ନିଜପାଇଁ ଏବଂ ଆମ ପରିବାରର ସଦସ୍ୟଙ୍କ ପାଇଁ ମଧ୍ୟ ବ୍ୟବହାର କରୁଛେ ବୀମା ଯେଭଳି ଗୋଟେ ଏଲ୍ ଆଇ ସି ବୀମା ଏବଂ ପୋଷ୍ଟକାର୍ଡ଼୍ ରେ ଯେଭଳି ହେଉଥିବ ସମସ୍ତ ପ୍ରକାର ବୀମା ଯେମିତି ପରିବାରର ଗୋଟେ ଝିଅ ଜନ୍ମରେ ଯେମିତି ସୁକନ୍ୟା ସେ ବି ମଧ୍ୟ ଗୋଟେ ବୀମା ଝିଅର ଅଠର ବର୍ଷ ପୁରିଲେ ତାଙ୍କର ବାହାଘର ପାଇଁ ମଧ୍ୟ ସେ ମଧ୍ୟ ଗୋଟେ ପ୍ରକାର ବୀମା ବ ଇଂସୁରାନ୍ସ ଭାବରେ ଆମେ ତାହାକୁ ରଖୁଛେ ବୀମାର ନା ଯେପରି ବିଜୁ ସ୍ୱାସ୍ଥ୍ୟକାର୍ଡ଼୍ ସେଭଳି ଏଲ ଆଇ ସି ମଧ୍ୟ ଗୋଟେ ଇଂସୁରାନ୍ସ ପୋଷ୍ଟ୍ ରେ ଭି ମଧ୍ୟ ସୁକନ୍ୟା ଭି ମଧ୍ୟ ଇଂସୁରାନ୍ସ ଏଭଳି ବିଭିନ୍ନ ପ୍ରକାର ବୀମା ମଧ୍ୟ ଅଛି ଘରୋଇ ବୀମା ଯେପରି ଆମେ ନିଜ ଘରର ସୁବିଧା ଅସୁବିଧା କିଭଳି ସଞ୍ଚୟ କରିବା ସଞ୍ଚୟ କରିବାର ପ୍ରଥମ କଥା ହେଲା ମହିଳା ମାନଙ୍କର ଉପରେ ହିଁ ନିର୍ଭର କରିଥାଏ ବୟସ ସୀମା ଯେପରି ଗୋଟେ ସୁକନ୍ୟାର ସେଭଳି ଦଶ ବର୍ଷ ରୁ ଅଠର ବର୍ଷ ର ସେଭଳି ଆମର ଏଲ ଆଇ ସି ଇଂସୁରାନ୍ସ ଗୋଟେ ପିଲା ଜନ୍ମ ହେବା ମାତ୍ରେ ତାର ଇଂସୁରାନ୍ସ ଏଲ ଆଇ ସି ଯୋ କରୁଛେ ସେ ଜନ୍ମ ହେବା ମାତ୍ରେ ସେଠାକୁ ମଧ୍ୟ କରାଯାଇଥାଏ ତାର ଟର୍ମ୍ ହିସାବରେ ଆମେ ଯେଉଁ ଧର ତାର ପ୍ରଥମରୁ ପନ୍ଦର ବର୍ଷ ଯାଏଁ କରିବା କିମ୍ବା କୋଡ଼ିଏ ବର୍ଷ କିମ୍ବା ଅଠର ବର୍ଷ ପର୍ଯ୍ୟନ୍ତ ଆମେ କରିପାରିବା ସେଭଳି ନା ଯେପରି ବିଜୁ ସ୍ୱାସ୍ଥ୍ୟକାର୍ଡ଼୍ ସେ ସ୍ୱାସ୍ଥ୍ୟକାର୍ଡ଼୍ କେଭଳି ଆମର ଗୋଟେ ଅଛି ସେଇଟା ଆମ ନିଜସ୍ଵ ଆମ ପରିବାର ଆମପାଇଁ ବହୁତ ଗୋଟେ ବଡ଼ ୟେ ମାନେ ଆମ ଗରିବ ଲୋକମାନଙ୍କର ପାଇଁ ସେଇଟା ଗୋଟେ ବହୁତ ସାହାଯ୍ୟକାରୀ ବ୍ୟବସ୍ଥା ତାହାଦ୍ୱାରା ଆମ ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ଦ୍ୱାରା ସେମାନେ ସୁସ୍ଥ ହୋଇପାରୁଛନ୍ତି ଏବଂ ନିଜକୁ ବହୁତ ଉତ୍ସର୍ଗ କରୁଛନ୍ତି ବଡ଼ ବଡ଼ ରୋଗକୁ ବି ମଧ୍ୟ ସେଇ କାର୍ଡ଼ ଦ୍ୱାରା ଆମେ ଭଲ କରିପାରୁଛୁ